ଟେକ୍ନୋଲୋଜି ଶିକ୍ଷା ଶିଳ୍ପକୁ ଆଜି ବହୁତ ଉନ୍ନତି ମାନେ ଆଗରେ ବହୁତ ପହଞ୍ଚାଇଦେଇଛି କାରଣ ଏହି ଶିକ୍ଷା ଦ୍ୱାରା ଆଜିକାଲି ବିଭିନ୍ନ ପ୍ରକାର ଯନ୍ତ୍ରପାତି ବାହାରିଲା ଯାହାଦ୍ୱାରା କି ମାନେ କମ ସମୟ ଭିତରେ ଅଧିକ ଆମର ଯେଉଁ ଶିଳ୍ପ ଦ୍ୱାରା ଆମେ ଉପକାର ହୋଇପାରିଲେ କାରଣ ସବୁ ବିଭିନ୍ନ ପ୍ରକାର ମେସିନଦ୍ୱାରା ଲୋକମାନେ ଉପକୃତ ହୋଇଗଲେ ଆଉ ସେଥିରେ ଆମର ବେଶି ଫାଇଦା ହେଲା କମ୍ପାନୀ ଆଜିକାଲି ବିଭିନ୍ନ ପ୍ରକାର ସବୁ ମେସିନଦ୍ୱାରା ବିଭିନ୍ନ ପ୍ରକାର କାମ ମାନେ କମ ସମୟ ଭିତରେ ଅଧିକ ଆମେ ଆମଦାନୀ ରପ୍ତାନି ସବୁ ପାଇ ପାରୁଛେ ଆଉ ତେଣୁକରି ଆଜିକାଲି ଟେକ୍ନୋଲୋଜିକାଲି ଯୁଗରେ ସବୁ ଏହି ଯନ୍ତ୍ରପାତି ଦ୍ୱାରା ଆମେ ମାନେ ବହୁତ ଉପକାର ପାଇ ପାରୁଛୁ